ଆମେ ପଶୁ ପାଲିତ କରୁଁ ପଶୁକୁ ବହୁତ ଭଲପାଉଁ ପଶୁର ନାମ ଦେଇଚୁଁ ସିଲ୍କି ତାର୍ ଛୁଆକେ ଦେଇଚୁଁ ମିଲ୍କି ତ ଆମେ ପଶୁକେ ବହୁତ ସେବା କରୁଁ ପଶୁ ପଶୁର୍ନେ ବହୁତ୍ ଉପକାର୍ ମିଲେ ଗାଈ ଗାଈ ଏକା ଆମ୍କେ ବହୁତ୍ ବ୍ୟବହାର୍ କରେ ଗାଈ ଆମ୍କେ ବହୁତ୍ ଗାଈକେ ଆମେ ବେଶୀ ଯତ୍ନ ନଉ ଗାଈ ହଉଛେ ଆମର୍ ପରାଣ୍ ଗାଈ ହଉଛେ ଭଲ୍ ଜିନିଷ୍ ଗାଈକେ ଦେଖ୍ଲେ ଆମର୍ ବହୁତ୍ ଶୁଭ ହୁଏ ଗାଈର ଗୋବର୍କେ ଆମେ ଘରେ ସର୍କା ନୁଡ଼ା କରୁଁ ଗାଈ ଗାଈକେ ଯତ୍ନ ନୋଉଁ ଗାଈ ହଉଛେ ଆମର ବେଶୀ ବହୁତ୍ ଉପକାର ଗାଈ ନଥିଲେ ଆମେ ଚଲି ପାରିବୁ ନାଇଁ ଗାଈ ହୋଉଚି ଆମର ମଣିଷ ସମାନ୍ରେ ବହୁତ୍ ଭଲ୍ ହୁଏ ଗାଈ ନରଖିଲେ ଆମେ କିଛି କରି ପାରିବୁ ନାଇଁ ଗାଈ ହୋଉଚି ଆମର ମୁଖ୍ୟତଃ ଜିନିଷ ଆମେ ତ ଗାଈ ଗାଈ ଗାଈକେ ଦେଖିଲେ ଏଖା ସକାଲୁ ବ୍ୟବହାର୍ କରୁଁ ଆମେ ଦୁଇ ଟାଇମ୍ ଗାଈକେ ଆମେ ଗୁରସ୍ ଦୁଉଁ ଗାଈକେ ଧୁଆ ରେତା ସଫା ସୁତର୍ ଭଲ୍ ଜାଗାରେ ବାନ୍ଧୁ ଭଲ୍ କରି ରଖୁଁ ଏତ୍କି ଏଖା ଆମର ଉପକାର